ହଁ ହୁଁ ହଁ ହଁ ହଁ ଭଲ ହଁ ହଁ ମୁଁ କୋରାପୁଟରେ କୋରାପୁଟ ନାନପୁରରେ

ନାନପୁରରୁ ହେବ ତିରିଶ କିଲୋମିଟର୍

ହଁ ଟ୍ରେନ୍ ଅଛି ସେଇ ଧରିବାକୁ ପଡ଼ିବ ଜାମଞ୍ଜଲି

ହଁ ଆସୁନୁ ହଁ ନାନପୁରରେ ବତିସ ସିଂହାସନ ଅଛି ରାଣୀ ଡୁଡ଼ୁମା ଅଛି ଦେଓମାଳୀ ବି ଅଛି ହୁଁ ବହୁତ ସୁନ୍ଦର ଜାଗା ସବୁ ଆସିବା ହେଲା ହୁଁ ଡୁଡ଼ୁମା ଅଛି ଏଇଟା ରାଣୀ ଡୁଡ଼ୁମା ଆଉ ଗୋଟିଏ ହୋଇଛି ବହୁତ ସୁନ୍ଦର ଆସ ଯିବୁ ବୁଲି ଆଉ ଆଉ ଦେଓମାଳୀ ଅଛି ଦେଓମାଳୀ ଆଉ ଦେଓମାଳୀ ଆମର ଦେଓମାଳୀ ଯିବ ଚାଲିକି ହୁଁ ହଁ ହଁ ନା ପାରାଚୁଟ ଅଛି ବୁଲିବାକୁ ହୁଁ ହୁଁ ଆଉ ଡାମନଯୋଡ଼ି ଅଛି ଡାମନଯୋଡ଼ିରେ ବହୁତ ସୁନ୍ଦର ସୁନ୍ଦର ସବୁ ସ୍ପଟ୍ ଅଛି ହଁ ନାଲକୋ ଡାମନଯୋଡ଼ି କଣ୍ଟାବୈଷ୍ଣି ମନ୍ଦିର ଅଛି ହଁ ଆମର ଯୋଉ କଣ୍ଟାବୈଷ୍ଣି ମନ୍ଦିର ଅଛି ସେଠି ବହୁତ ପ୍ରତ୍ୟକ୍ଷ ମା କଣ୍ଟାବୈଷ୍ଣିଙ୍କ ମନ୍ଦିର ବହୁତ ପ୍ରତ୍ୟକ୍ଷ ଆଉ ହନୁମାନ ମନ୍ଦିର ଓଡ଼ିଶାର ସେକେଣ୍ଡ୍ ଲାର୍ଜେଷ୍ଟ୍ ଏସ

ହଁ ହଁ ମିଳିଯିବ ତେଣୁ ୱଇକି ୱଇକିଲି ଦୁଇ ଦିନ ମିଳିଯିବ ସାଇବାବାଙ୍କ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ହିଲ୍ ଟପ୍ରେ ହାଁ ହଁ ହଉ ହଉ ହଉ ହଉ ରଖୁଛି